ନୂଆ ଲ୍ୟାପ୍ଟପ୍ ତ କିଣିବା ପାଇଁ ଭାରି ଇଚ୍ଛା ଏସବୁ ତ ମାର୍କେଟ୍ ଅପେକ୍ଷା ଅନଲାଇନ୍ରେ ସବୁ ସପିଂ ଫପିଂ ହେଇଯାଉଛି ଇଏରେ ଆଉ ଆଉ ଅନଲାଇନ୍ ଦ୍ୱାରା ଦ୍ୱାରା ସମସ୍ତ ପଚରା ହଉଛି ଲ୍ୟାପ୍ଟପ୍ କେମିତି କ'ଣ ମିଳୁଛି ବି ଇଏ ହଉଛି ସେ ଅନୁସାରେ ପଚାରିବାକୁ ପଡ଼େ ଯିଏ ଯେଉଁଟା କହନ୍ତି ଏଇଟା ଭଲ ସେଇଟା ଭଲ କହିଲେ ପଚାରେ ପଚାପୂଚା କରାଯାଏ ପୁଣି ମାର୍କେଟର ରେଟ୍ ଅନଲାଇନ୍ ରେଟ୍ ଦେଖିବାକୁ ବୁଝାବୁଝି ପଡ଼ୁଛି ଭଲ ଲ୍ୟାପ୍ଟପ୍ଟେ ଦରକାର ଥିଲେ କାମ ହ ଆସିବ ସେଇ ନେଇକି ସବୁ ବୁଝିବାକୁ ପଡ଼ୁଛି ଆଉ ଏଇଟା କେମିତି କ'ଣ ପଡ଼ିବ କେମିତି କ'ଣ ସବୁ ବୁଝିବାକୁ ପଡ଼େ ଆଉ ସେମାନେ ଯେଉଁଟା କହନ୍ତି ଏଇଟା ଏମିତି ପଡ଼ିବ ସେମିତି ପଡ଼ିବ ସେଇ ଅନୁସାରେ ଦେଖିବାକୁ ପଡ଼ୁଛି ପୁଣି ବୁଝିକିନା ଇଏ କରାଯାଏ ଲ୍ୟାପ୍ଟପ୍ଟେ ମଡ଼େଲ୍ କେମିତି କ'ଣ କେଉଁଟା ଭଲ କେଉଁଟା କ'ଣ କେମିତି ସବୁ ଅନଲାଇନ୍ରେ ପଚାରି ପାରିବ ଆଜିକାଲି ତ ସବୁ ଜିନିଷ ଅନଲାଇନ୍ ପ୍ରାୟ ସପିଂ ହଉଛି ଆଉ ଅନଲାଇନ୍ ପ୍ରାଇସ୍ କହିଲେ ସେଇଟା ଭଲ ସେଇଟା ଭଲ କହିଲେ କିଣାକିଣି ପାଇଁ କରାଯାଉଛି ଆଉ ଲ୍ୟାପ୍ଟପ୍ ଆଜିକାଲି ସବୁ କାମ କାମ ଇଚ୍ଛା ମାନ ସୁବିଧା ପାଇଁ କରାଯାଉଛି